ଅନେକ ଗୁଡ଼ିଏ ମାଟି ଥାଏ ଯଥା ପାହାଡ଼ିଆ ମାଟି ସମତଳ ମାଟି ଉପକୂଳ ମାଟି ଉର୍ବର ମାଟି ଏବଂ ଅନୁର୍ବର ମାଟି ତ ଭୂମିର ଆକୃତି ଏବଂ ମାଟିର ବୈଶିଷ୍ଟ୍ୟ ଲୋକଙ୍କର ଜୀବନ ଧାରାଙ୍କୁ ଅନେକ ମାତ୍ରାରେ ପ୍ରଭାବିତ କରେ ଯେମିତିକି ଜଣେ ଯଦି ବରଫ ଜାଗାରେ ରହୁଛି ତ ସେ କ'ଣ କରିବ ନା ସେ ସେଠାକାରାର ଭାଷା କହିବ ଏବଂ ସେପରି ଚାଲିଚଲଣ ହିଁ କରିବ ଏବଂ ବେଷ ପୋଷାକ ମଧ୍ୟ ସେପରି ରହିବ କାହିଁକିନା ଯେତେବେଳେ କୌଣସି ଜାଗାରେ ଥଣ୍ଡା ହୁଏ ତ ଶୀତ ବସ୍ତ୍ର ଧାରଣ କରିବାକୁ ପଡ଼ିଥାଏ ଅନ୍ୟଠାରେ କ'ଣ ହୁଏ ନା ଯେଉଁଠାରେ ଗରମ ଦେଖାଯାଏ ବେଶୀ ତ ସେଠାରେ ଗରମ ପୋଷାକ ପିନ୍ଧିବାକୁ ପଡ଼ିଥାଏ ତେଣୁ ଅନେକ ସ୍ଥାନରେ ମାଟି ମଧ୍ୟ ଅଲଗା ଅଲଗା ଅନୁର୍ବର ମାଟି ଉର୍ବର ମାଟି ଅଛି ଯେଉଁଠାରେ କିି ଚାଷ ଭଲ ହୋଇନଥାଏ ତାକୁ ଅନୁର୍ବର ମାଟି କୁହାଯାଏ ଯେଉଁଥିରେ ଭଲ ଚାଷ ହୋଇଥାଏ ତାକୁ ଉର୍ବର ମାଟି କୁହାଯାଏ ଏହିପରି ଭାବରେ ଅନେକ ଗୁଡ଼ିଏ ମୃତ୍ତିକା ବା ମାଟି ଅଛି ଆମର ଜୀବନ ଧାରଣରେ ଆମେ ଅନେକ ଗୁଡ଼ିଏ ମାଟି ମଧ୍ୟ ଦେଖିଥାଉ